ମୁଁ କିଣିଥିବା ଶାଢ଼ୀଟିର ଖରାପ ଗୁଣଗୁଡ଼ିକ ହେଉଛି ଶାଢ଼ୀରୁ ଧଡ଼ିଧଡ଼ିରୁ ସୂତାଗୁଡ଼ିକ ବାହାରିଯାଉଛି ଆଉ ତା'ର ଜାକି ଜାକି ହୋଇଯାଉଛି ରୁମି ରୁମି ହୋଇଯାଉଛି ଆଉ ତାକୁ ପିନ୍ଧିଲା ବେଳକୁ କୁଞ୍ଚଟା କାହିଁକି ସେ ଭଲ ପଡ଼ୁନାହିଁ ଆଉ ତା'ର ବହୁତ ଭଲ ପଡ଼ିଲାନାହିଁ ଶାଢ଼ୀଟା କେଉଁ ଲସ୍ ପଇସାର ଭାରି କ୍ଷତି ହେଲା ମୋର